ହଁ ଏଇଟା ମହାଲକ୍ଷ୍ମୀ ଲେଡ଼ିସ୍ କର୍ଣ୍ଣର୍ରୁ କହୁଛନ୍ତି କି ହଁ ଆଜ୍ଞା ମୋର ଗୋଟେ ଭଉଣୀର ଗୋଟେ ମ୍ୟାରେଜ୍ ଅଛି ଆଗକୁ ମାନେ ଦୁଇ ତିନି ଦିନ ପରେ ପଡ଼ିବ ଆଜ୍ଞା ହେଲେ ମୁଁ କିଛି ମୁଁ କିଛି ଷ୍ଟେସ୍ନାରୀ ଆଇଟମସ୍ କିଛି ଆପଣଙ୍କ ଦୋକାନରୁ ନେଇଥାନ୍ତି ଆଉ ଯାହା ହେଲେ ଭି ମ୍ୟାରେଜ୍ଟା ଅଛି ମୁଁ ଟିକିଏ କିଛି ଅଧିକ ନେଇଥାନ୍ତି ଆଉ ସେ ଜିନିଷଯାକ ଟିକିଏ କେତେ କ'ଣ ପ୍ରାଇସ୍ ଅଛି ଆଉ ଡିସ୍କାଉଣ୍ଟ୍ କରିକି କେତେ କ'ଣ ମୋତେ ଟିକିଏ କୁହନ୍ତୁ ତା'ହେଲେ ହଁ ମୁଁ ନେଇଥାନ୍ତି ଚୁଡ଼ି ନେଇଥାନ୍ତି ସେଟ୍ ଚୁଡ଼ି ନେଇଥାନ୍ତି ତା'ପରେ ମ୍ୟାଚିଂ କାନର ନେଇଥାନ୍ତି ମେକ୍ଅପ୍ କିଟ୍ ଆଉ ଆସିବ ଆମର ଲିପ୍ଷ୍ଟିକ୍ ଆହୁରି ନେଲ୍ ପଲିଶ୍ ଆଉ ଆମର ଏଇ ଯେଉଁ କାଜଲ୍ ଅଛି କାଜଲ୍ ଆଇଟେକ୍ସ୍ର ନା କ'ଣ ଗୋଟେ କାଜଲ୍ ଆସୁଛି ଗୋଟେ ଭଲ ଅଛି ହଁ ଆହୁରି ଟିକିଏ ନେଇଥାନ୍ତି ମୁଁ ମୋର ଏଇ ଯେଉଁ କ'ଣ କହୁଛନ୍ତି ଗୋଟେ ଆଇବ୍ରୋ ଯେଉଁ ଲଗାଉଛନ୍ତି ଆଇବ୍ରୋରେ କ'ଣ କହୁଛନ୍ତି ସେଇଟା ମ୍ୟାଡ଼ମ୍ ଆଇବ୍ରୋରେ ଯେଉଁ ଲଗାଉନାହାନ୍ତି କି ମ୍ୟାମ୍ ହଁ ସେଇଟା ଟିକିଏ ନେଇଥାନ୍ତି ତା'ପରେ ଆପଣଙ୍କ ପାଖରେ ପାଉଁଜି ଅଛି ହଁ ପାଉଁଜି ଟିକିଏ ନେଇଥାନ୍ତି ମୁଁ ଆଉ ମେହେନ୍ଦି ଅଛି ମେହେନ୍ଦି ମେହେନ୍ଦି ମେହେନ୍ଦି ବି ନେଇଥାନ୍ତି ଆହୁରି ଯେଉଁ ଆସୁଛି ଆମର ଗଜରା ଆସୁଛି ଗଜରା ହଁ ଆଜ୍ଞା ମୋତେ ଏଇଟା କର ଡିସ୍କାଉଣ୍ଟ୍ କଲେ ଆପଣଙ୍କର କେତେ କ'ଣ ପଳେଇ ଆସିବ ଆମର ସବୁଠୁ ଲିପଷ୍ଟିକ୍ରେ କେମିତି କ'ଣ ଡିସ୍କାଉଣ୍ଟ୍ରେ ଦେଉଛନ୍ତି

ହଁ ଆଜ୍ଞା ନାଇଁ ସେଇଟା ଏକା କାହିଁକିନା ଏବେ ଦେଖନ୍ତୁ ମୁଁ ଗୋଟେ ଦୁଇଟା ତ ଜିନିଷ ନେବିନି ନା ଯାହା ହେଲେ ବି ଗୋଟେ ମ୍ୟାରେଜ୍ଟେ ଅଛି ବୋଲେ ମୋର ବହୁତ ଗୁଡ଼ିଏ ଆଇଟମ୍ସ୍ ଯିବ ସେଥିପାଇଁ ମୁଁ କହୁଥିଲି ଯେ ଡିସ୍କାଉଣ୍ଟ୍ ଉପରେ ଟିକିଏ ମୋତେ କିଛି କ'ଣ ମିଳିଥାନ୍ତା ଟିକିଏ ମୁଁ ଦେଖିଥାନ୍ତି ଟିକିଏ ସେତିକି ଭିତରେ ଭଲ ଡିସ୍କାଉଣ୍ଟ୍ ରେଟ୍ରେ ଦେବେ ତ

ଆଚ୍ଛା ମ୍ୟାମ୍ ତା'ହେଲେ ଆପଣ ଡିସ୍କାଉଣ୍ଟ୍ ରେଟ୍ରେ ଦେଉଛନ୍ତି ତା'ହେଲେ ତ ମ୍ୟାମ୍ ନାଇଁ ଡିସ୍କାଉଣ୍ଟ୍ ରେଟ୍ରେ ଦେଉଛନ୍ତି ନା ହଁ ଡିସ୍କାଉଣ୍ଟ୍ ରେଟ୍ରେ ଦେଖନ୍ତୁ ଅନ୍ୟ ଦୋକାନରୁ ଆଣିଲେ ସେ ମୋତେ ମିନିମମ୍ ଥାର୍ଟି ପର୍ସେଣ୍ଟ୍ ଡିସ୍କାଉଣ୍ଟ୍ କରିବେ କହୁଥିଲେ ଆପଣ ଯାହା ହେଲେ ବି ଗୋଟେ ଥାର୍ଟି ଫାଇବ୍ ପର୍ସେଣ୍ଟ୍ ଡିସ୍କାଉଣ୍ଟ୍ କରନ୍ତୁ ହଉ ଠିକ୍ ଅଛି ମୁଁ ରଖୁଛି ତା'ହେଲେ ମୁଁ ଆସିଲେ କଥା ହେଉଛି ହେଲା ଆଜ୍ଞା ଧନ୍ୟବାଦ